ଆମ ସରକାର କୃଷିମାନଙ୍କ ପାଇଁ ବା କୃଷି ପରିବାର ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଯୋଜନା ବିଭିନ୍ନ ପ୍ରକାରର କୃଷି ସାହାଯ୍ୟ ବହୁତ ବହୁତ ଉପକାର କରିଛନ୍ତି ଏବଂ ବିଭିନ୍ନ ପ୍ରକାର ଯୋଜନା ରାସାୟନ ଆଉ ବିଭିନ୍ନ ପ୍ରକାର ଲୋନ୍ ଏଗୁଡ଼ିକ ମଧ୍ୟ ବାହାର କରି ସରକାର କୃଷକମାନଙ୍କ ପାଇଁ ବହୁତ ବହୁତ ବଢ଼ିଆ ଉପାୟ ସାହାଯ୍ୟ କରିଛନ୍ତି ଯାହାଫଳରେକି କୃଷକମାନେ ମଧ୍ୟ କୃଷି କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ସେ କୃଷି କାର୍ଯ୍ୟ କରିବା ଦ୍ୱାରା ଆମର ଭାରତ ଆମର ଦେଶ ମଧ୍ୟ ବହୁତ ଉପକାରୀ ହଉଛି କୃଷିମାନଙ୍କ ପାଇଁ ଯେହେତୁ କୃଷକ ସରକାର ତରଫରୁ କୃଷିମାନେ ମଧ୍ୟ ବହୁତ ଉନ୍ନତି ହୋଇଥାନ୍ତି ଏବଂ ସରକାର ବିଭିନ୍ନ ପ୍ରକାର ରାସାୟନିକ ଜିନିଷ ଏବଂ ବିଭିନ୍ନ ପ୍ରକାର ଲୋନ୍ ଏଗୁଡ଼ିକ ଯୋଜନା ଦେଇଥିବା ହେତୁ କୃଷକମାନେ ଗରିବ କୃଷକମାନେ ମଧ୍ୟ ବହୁତ ଆଶାରେ ଥାଆନ୍ତି ଯାହାଫଳରେକି ସେହି ଆଶା ସରକାର ପୂରଣ କରିଛନ୍ତି ଆଉ ମୁଁ ସରକାରଙ୍କୁ କୁହେ ଯେ ବିଭିନ୍ନ ପ୍ରକାର ରାସାୟନ ଏବଂ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଏଗୁଡ଼ିକ କୃଷକମାନଙ୍କୁ କିମ୍ବା ଗରିବ କୃଷକମାନଙ୍କୁ ମଧ୍ୟ ଏଇ ଏସବୁ ସହଯୋଗ ମିଳିପାରିଲେ କୃଷି କାର୍ଯ୍ୟ ଅଧିକ ଆହୁରି ଉନ୍ନତି ହେଇପାରିବ ଯାହାଫଳରେକି କୃଷକ ଖୁସି କୃଷକ ପରିବାର ଖୁସି ଏବଂ ଆମର ସରକାର ମଧ୍ୟ ବହୁତ ଖୁସି ହୋଇଥାନ୍ତି ତେଣୁ ସରକାରଙ୍କ ପାଖରେ ଏତିକି ନିବେଦନ ଯେ ବିଭିନ୍ନ ପ୍ରକାର ରାସାୟନିକ ଜିନିଷରେ ମଧ୍ୟ ବହୁତ ଉନ୍ନତି ଆସୁ